ବର୍ତ୍ତମାନ ଆମର ରୋଡ଼ ରାସ୍ତାରେ ଆଗରୁ ଯେମିତି ଅସୁବିଧା ହଉଥିଲା ଯେ ବଡ଼ ଗାଡ଼ି ଟିକେ ବସ୍ ଟିକେ ଟ୍ରକ୍ ଟିକେ ଆସିଲେ ସେ ରୋଡ଼ ତଳେ ଓହ୍ଲେଇ ହ୍ଲେଇକିରି ଚଢ଼ୁଥିଲା ଲୋକେ ସେ ଜମି ବାଡ଼ି ଚାଷ କରିକି ସବୁ ନିଜେ ନିଜେ ସବୁ ଚପଲି ଦେଇକିରି ରୋଡ଼କେ ଚୁଟି ଦଉଥିଲେ ବର୍ତ୍ତମାନ କିନ୍ତୁ ସରକାରଙ୍କର ଅବଦାନ ଲାଗି ଏ ରୋଡ଼ ରା ରୋଡ଼ ରାସ୍ତା ବହୁତ ଚଉଡ଼ା ହେଲାନ ଗାଡ଼ି ମଟର ସବୁ ସୁବିଧାରେ ଆନାଜାନ କରିପାରୁଛି ଆରୁ ପରିବେଶ ବି ସଫା ଲାଗୁଛି ଆରୁ ରୋଡ଼ ରାସ୍ତା ସବୁ ବସ୍ତି ଭିତରେ ହଉ କି ବାହାରେ ବି ହଉ ବଲେ ରୋଡ଼ ରାସ୍ତାରେ ଇହାଦିଆ କିଛି ଅସୁବିଧା ନେଇଁ ହେବାର୍ ଆଉରୁ ସବୁ ଠିକ୍ ହିସାବେ ସୁବିଧାରେ ଆନାଜାନ କରିପାରୁଛୁ